ଆମ ଦେଶର ବିଶିଷ୍ଟ ଖେଳାଳି ରୋହିତ ଶର୍ମା ଯିଏ କି ନିଜ ଖେଳକୁ ନିଜର କ୍ୟାରିୟର୍ ଭାବରେ ବିବେଚନା କରିଛନ୍ତି ମୁଁ ଯେତେବେଳେ ଏଇ ଅଷ୍ଟମ କ୍ଲାସ୍ରେ ପଢ଼ୁଥିଲି ସେତେବେଳେ ମୁଁ ମଧ୍ୟ ଭଲ କ୍ରିକେଟ ଖେଳୁଥିଲି ଏବଂ ଆମ ସ୍କୁଲ ତରଫରୁ ଖେଳି ମୁଁ ଆମ ସ୍କୁଲକୁ ବହୁ ଟ୍ରଫି ଏବଂ ବହୁତ କିଛି ଗର୍ବ ଗର୍ବ ଆଣି ଦେଇଛି ଆମ ସ୍କୁଲ ପାଇଁ ଏବଂ ଆମ ସ୍କୁଲ ତରଫରୁ ମୁଁ ବହୁତଥର ରାଜ୍ୟସ୍ତରୀୟ ପ୍ରଦର୍ଶନ କରିବା ପାଇଁ ମଧ୍ୟ ଯାଇଛି ଏବଂ ବହୁବାର ମଧ୍ୟ ଜିତିକରି ଆମ ଦେଶ ପାଇଁ ଟ୍ରଫି ଏବଂ ଗୌରବ ଆଣିକି ମୁଁ ଦେଇଛି ଆମ ସ୍କୁଲରେ ବହୁତ ଥର ଆନ୍ୟୁଆଲ୍ ସ୍ପୋର୍ଟ୍ସରେ ମଧ୍ୟ ମୁଁ ଅନ୍ୟ ଖେଳମାନ ଯେପରି ଦୌଡ଼ ଯେପରି କି ଇଏ ସେସବୁରେ ହୁଏ ଭାଗ ନେଇଛି ଏବଂ